ମୁଁ ସ୍କୁଲରେ ପଢ଼ିବା ସମୟରେ ମୋତେ ଶିକ୍ଷକ କହିଥିଲେ ଗୋଟିଏ କ୍ଳାସ୍ ନେବା ପାଇଁ ଯାହା ଥିଲା ଗଣିତ କ୍ଳାସ୍ ମତେ ସାର୍ କହିଥିଲେକି ପିଲାମାନଙ୍କୁ ଗଣିତ ଦେବୁ ଏବଂ ବୁଝେଇବୁ ଯାହାକି ମୁଁ କଲି ପିଲାମାନଙ୍କୁ ଗଣିତ ଦେଲି ଏବଂ ପିଲାମାନେ ଏହା କଲେ ମୋତେ ଯାହା ତା ମୋତେ ଏହା ଦେଖି ବହୁତ ଆନନ୍ଦ ଲାଗିଲା ଏବଂ ମୁଁ ପିଲାମାନଙ୍କୁ ଗଣିତ ଟିକିଏ ବୁଝାଇଲି ଯାହାକି ମୋତେ ବହୁତ ଆନନ୍ଦ ଲାଗିଲା ପିଲାମାନେ କହିଲେକି ସାର୍ ଆପଣ ବହୁତ ଭଲ ପାଠ ପଢ଼ଉଛନ୍ତି ତେଣୁ ମୋତେ ଆହୁରି କ୍ଳାସ୍ କରିବାକୁ ବହୁତ ଇଚ୍ଛା ହେଲା ତେଣୁ ମୁଁ ପିଲାମାନଙ୍କୁ ଆହୁରି ମ୍ୟାଥ୍ ଦେଲି ଏବଂ ସେମାନେ କଲେ ଏହା ଦେଖି ମୋତେ ବହୁତ ଆ ଆନନ୍ଦ ଲାଗିଲା ଏବଂ ବହୁତ ଖୁସି ଲାଗିଲା ଯାହାଫଳରେକି ମୁଁ ସାର୍ଙ୍କୁ କହି ଅଧିକ କ୍ଳାସ୍ କରିବାର ଇଚ୍ଛା ପ୍ରକାଶ କଲି ଏବଂ ଏହା ଥିଲା ମୋର ପ୍ରଥମ ଅନୁଭୂତି